ମ୍ୟାମ ମୁଁ ସାହୁ କହୁଥିଲି ମୁଁ ଆପଣଙ୍କୁ ଟିକେ ଫୋନ କରିଥିଲି ମୁଁ ଶାଢ଼ୀ କଲେକ୍ସନ କରିବାକୁ ଚାଁହୁଛି ତ ମୋର ସମ୍ୱଲପୁରୀ ଶାଢ଼ୀ ଟିକେ ଦରକାର ତ ଆପଣ ଯଦି ଟିକେ ମୋତେ କେଉଁଠି ସମ୍ବଲପୁରୀ ଶାଢ଼ୀ ଭଲ ମିଳିବ ଆପଣ ମତେ ଟିକେ କହିପାରିବେ

ହଁ ହଁ ଜାଣିଛି

ଆଜ୍ଞା ସେଠି ସେଠି କ୍ୱାଲିଟି କ'ଣ ମାନେ ମୁଁ ଚାହୁଁଛି କି ଭଲ ହସ୍ତ ଶିଳ୍ପୀ ହୋଇଥିବ ଭଲ କ୍ୱାଲିଟି ଥିବ ଶାଢୀରେ କଲର ଧୋଉନଥିବ ତ ମୋତେ ଟିକେ ଭଲ ଶାଢ଼ୀ ଦରକାର ଯେ ବହୁତ ସୁନ୍ଦର ଦେଖା ଯାଉଥିବ ମ୍ୟାମ ମୁଁ ବୁଝି ପାରୁଛି ଆପଣ କହୁଛନ୍ତି ତ ମୁଁ ଭଲ କ୍ୱାଲିଟି ଚାଁହୁଛି ବାସ ମୁଁ ଏତିକି ହିଁ ଚାହେଁ କି ଶାଢୀର କ୍ୱାଲିଟି ଭଲ ଥାଉ ଆଉ ବାସ ଭଲ ଶାଢ଼ୀ ହୋଇଥାଉ ରେଞ୍ଜ କେତେ ଆସିବ କ'ଣ

ଆପଣ କହିବା କଥା କ୍ୱାଲିଟି ବହୁତ ଭଲ ଅଛି ଆଉ ଭଲ ବି ପ୍ରଡକ୍ଟ ମିଳିବ ଆପଣଙ୍କ ପାଖରେ ଆଜ୍ଞା ଏଇଠୁ କେତେ ବାଟ ହେବ ଆପଣଙ୍କ କେନ୍ଦ୍ରାପଡ଼ା ଏଇଠୁ କେତେ ବାଟ ହେବ ମିନିମମ ସତୁରି କିଲୋମିଟର ଆପଣ ଭଲ ପ୍ରଡକ୍ଟ ରଖୁଛନ୍ତି ତ ଡେଲିଭେରୀ କ୍ୟାସ ଦେବାକୁ ପଡିବ ହଉ ମ୍ୟାମ ମୁଁ ନହେଲେ ଆପଣଙ୍କୁ କଲ କରିକିନି କହିବି ନାଇଁ ମ୍ୟାମ ମୁଁ ଭଲ ଖୋଜୁଛି ବୋଲି ମୁଁ ଆପଣଙ୍କୁ କଲ କଲି କାରଣ ମୋ ସାଙ୍ଗ ଜଣେ ଥିଲେ ଯିଏକି ଆପଣଙ୍କ ନମ୍ବର ଦେଲେ କି ଆପଣଙ୍କ ପାଖେ ଭଲ ପ୍ରଡକ୍ଟ ମିଳୁଛି ତ ମୁଁ ଚାହିଁଲି କି ମୁଁ ବି ଚାଁହୁଛି ନା ମତେ ଭଲ ପ୍ରଡ଼କ୍ଟ ଦରକାର ଭଲ କ୍ୱାଲିଟି ଦରକାର ସେଥିପାଇଁ ମୁଁ ଆପଣକୁ କଲ କରିଥିଲି ବାସ ଆପଣ ମତେ କହୁଛନ୍ତି କି ବହୁତ ଭଲ ମିଳୁଛି ତ ସେଥିପାଇଁ ଆପଣଙ୍କୁ ଧନ୍ୟବାଦ ଆଜ୍ଞା ମ୍ୟାମ